ଆମ ଯାଜପୁର ଜିଲ୍ଲାରେ ରୋଜଗାର ଏବଂ ଜୀବିକାର ମୁଖ୍ୟ ଉତ୍ସ ହେଉଛି କୃଷି ଏବଂ ଶିଳ୍ପ ଯାହା ଫଳରେ କି କୃଷି ଏବଂ ଶିଳ୍ପ ମାଧ୍ୟମରେ ଲୋକମାନେ ବହୁତ ଉନ୍ନତ କରିପାରୁଛନ୍ତି ଏବଂ କୃଷିରେ ମଧ୍ୟ ଆମ ଯାଜପୁର ଜିଲ୍ଲା ବହୁତ ଆଗରେ ଅଛି ଏବଂ ସରକାରଙ୍କ ତରଫରୁ ଆସୁଥିବା ସୁବିଧା ସୁଯୋଗକୁ କୃଷକମାନେ ଭଲ ଭାବରେ ନିୟୋଜିତ କରିପାରୁଛନ୍ତି ଯାହା ଫଳରେ କି କୃଷି କାର୍ଯ୍ୟକୁ ଆଗକୁ ନେବା ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ମଧ୍ୟ ପ୍ରସ୍ତୁତ ହେଉଛି ଏବଂ ଆମ ଯାଜପୁର ଜିଲ୍ଲାରେ ବହୁତ ଶିଳ୍ପାୟନ ମଧ୍ୟ ଶିଳ୍ପାୟନ ପାଇଁ ମଧ୍ୟ ବହୁତ ପ୍ରକାରର ପ୍ଳାଣ୍ଟ ମଧ୍ୟ ନିର୍ମିତ ହୋଇଛି ଆମ ଯାଜପୁର ଜିଲ୍ଲା ପାଖରେ ପ୍ଳାଣ୍ଟ ନିର୍ମିତ ହେବାରୁ ବହୁ ଲୋକମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି ଯାହା ଫଳରେକି ଆମେ ଆମେମାନେ ସମସ୍ତଙ୍କର ସୁବିଧାସୁଯୋଗକୁ ଭଲ ଭାବରେ ଜାଣିପାରୁଛୁ ଏବଂ ଆମ ଯାଜପୁର ଜିଲ୍ଲାରେ ବହୁତ ବେକାରୀ ସମସ୍ୟା ମଧ୍ୟ ଦେଖାଯାଉଛି ତାକୁ ଦୂର କରିବାକୁ ହେଲେ ସରକାରଙ୍କ ତରଫରୁ ଯଦି କିଛି ସୁବିଧାସୁଯୋଗ ଅଧିକ କିଛି ସୁବିଧାସୁଯୋଗ ମିଳିବ କୃଷିକୁ ଆଗକୁ ନେବା ପାଇଁ ତା'ହେଲେ ବହୁତ ଭଲ ହେବ ଏବଂ ବିଭିନ୍ନ ପ୍ରକାର ଲୋକମାନେ ବହୁତ ରୋଜଗାରକ୍ଷମ ହୋଇପାରିବେ